ଛୋଟ ବ୍ୟବସାୟ କରି ଆମେ ବଞ୍ଚିପାରିବା ସେଗୁଡ଼ିକ ହେଲା ଅଗରବତୀ ବଳିତା ସିଲେଇ ଫିନାଇଲ୍ ମିନେରାଲ୍ ୱାଟର୍ ଛୋଟ ଦୋକାନ ଆଚାର ପାମ୍ପଡ଼ ଛୋଟ ଦୋକାନ ବୁଣେଇ କାମ ମାଛ ଚାଷ କୁକୁଡ଼ା ଚାଷ ଆଖୁ ଚାଷ ଇତ୍ୟାଦି